ମୁଁ ଅରବିନ୍ଦ ବିଶ୍ୱାଳ କହୁଛି ଆସନ୍ତା କାଲି ରେଳ ଷ୍ଟେସନ ଯିବା ପାଇଁ ମୁଁ ଏକ କ୍ୟାବ ବୁକ କରିଥିଲି ମୋତେ ରେଳ ଷ୍ଟେସନରେ ଦିବା ଦଶ ଘଟିକା ପୂର୍ବ ରୁ ପହଞ୍ଚିବାର ଅଛି ମୁଁ ଦେଇଥିବା ଠିକଣାରେ ଆପଣ କେତେବେଳେ ଆସି ପହଞ୍ଚିବେ ଦୟା କରି ଆପଣ ଟିକେ ନଅଟା ପୂର୍ବରୁ ଆସି ପହଞ୍ଚିଲେ ଭଲ ହୁଅନ୍ତା ଆମେ ସୁବିଧା ରେ ରେଳ ଷ୍ଟେସନରେ ପହଞ୍ଚିଯାଇ ପାରନ୍ତେ ଧନ୍ୟବାଦ